ହଁ ହ୍ୟାଲୋ ହଁ ଆଜ୍ଞା କହୁଥିଲି କିଏ କହୁଥିଲେ କୁହନ୍ତୁ ହଁ ଆଜ୍ଞା କୁହନ୍ତୁ ଓହୋ ଆପଣ କେବେ ଆସିବେ କି ଓହୋ ନା ଆମର ଯେଉଁ ଚାର୍ଜେସ୍ଟା ସର୍ଭିସ୍ ଚାର୍ଜେସ୍ଟା ପାଞ୍ଚ ଶହ ଟଙ୍କା ଆମେ ନେଉଛୁ ନାଇଁ ତିନିଶହ ଭିତରେ ହଉଥିଲା କିନ୍ତୁ ବର୍ତ୍ତମାନ ଯେହେତୁ ରେଟ୍ ସମସ୍ୟା ବଢ଼ିଲାଣି ତା'ପରେ କ'ଣ ଚାର୍ଜେସ୍ ଏବେ ପିଲାମାନେ ବି ଏକ୍ସଟ୍ରା ନେଇଯାଉଛନ୍ତି ତେଣୁ ଏକ୍ସଟ୍ରା ଆମର ଯେଉଁଟାକି ସୋରୁମ୍ରେ କିମ୍ବା ଅନ୍ୟାନ୍ୟ ଅଧିକା ଜିନିଷ ଦିଆହେଉଛି ତେଣୁକରି ଚାର୍ଜେସ୍ଟା ବଢ଼ା ହୋଇଛି ଆଉ କରି ହେବ ଯେ କିନ୍ତୁ କ'ଣ କି ତୁମେ ଯେଉଁ ଆମ ଆଡ଼େ ସମସ୍ୟା ହେଉଛି ଯେହେତୁ ପିଲାଙ୍କର ଚାର୍ଜେସ୍ ଯେଉଁ କହୁଥିଲି ବଢ଼ି ଯାଇଛି ଅନ୍ୟାନ୍ୟ ଜିନିଷ ପ୍ରାୟତଃ ରେଟ୍ ହେଲାଣି ତେଣୁକରି ଏତେ ତ କମାଇ ହେବନାହିଁ ତେଣୁକରି ସେ ଜିନିଷ ବ୍ୟବହାର ସେଥିପାଇଁ ତା ରାଉଣ୍ଡ୍ ଫିଗର୍ ପାଞ୍ଚଶହ କରାହୋଇଛି ତା'ର ଆଉ କମାଇବା ବୋଲି କେତେ କମାଇବା ବୋଲି ଭାବୁଛନ୍ତି ଆପଣ କହୁନାହାନ୍ତି ନାଇଁ ଆଜ୍ଞା ତିନିଶହ ଆଉ ହୋଇପାରିବ କି ତିନିଶହ ପାଞ୍ଚଶହ କେତେ କେତେ ମାନେ ଆମକୁ ପ୍ରଫ଼ିଟ୍ ମିଳୁଛି ମାନେ ସେ ହିସାବରେ କାଟିକି ଦେଉ ଯେହେତୁ ଲସ୍ ହେଲା କି ବଢ଼ିଲା ତେଣୁ କରି ଏହି ଜିନିଷ ଆଉ ଦୁଇ ଶହ ହଁ ଆମେ ଯଦି କମାଇବା ତୁମକୁ ହଁ ଗୋଟେ ପାଞ୍ଚ ଦଶ କିଛି ଗୋଟେ ପର୍ସେଣ୍ଟ୍ ଆମେ କମାଇବା ବୋଲି ସିନା ହେବ ଆଉ ଏତେ କ'ଣ କମାଇ ହେବ ହଉ ହଁ ହଉ ଠିକ୍ ଅଛି ତା'ହେଲେ କରିବା ଆଣନ୍ତୁ କାରଣ ଯାହା ହେଲେ ତ କରିବାକୁ ପଡ଼ିବ ହଉ ଠିକ୍ ଅଛି ଆସନ୍ତୁ ତା'ହେଲେ ରହିଲି

ହଁ ଆସନ୍ତୁ ଫାଷ୍ଟ୍ ହାଫ୍ରେ ପଳାଇଆସନ୍ତୁ କାରଣ ଫାଷ୍ଟ୍ ହାଫ୍ରେ ଗହଳି ଟିକିଏ କମ୍ ରହୁଛି ପଳେଇ ଆସନ୍ତୁ ଆଉ